ଖେଳରେ ସମସ୍ତେ ମନ ଧ୍ୟାନ ଦେଇକି ଖେଳିବାକୁ ପଡ଼ିବ କାହିଁନା ଆମେ ଜିତିବା ପାଇଁ ହିଁ ଖେଳିବାକୁ ଯାଉଛୁ ଆଉ ଲୋକମାନେ ବି ଆମ ଉପରେ ବହୁତ ଆଗ୍ରହ ହେଇକିନା ବାଜି ଧରିଛନ୍ତି ଯେ କିି ଆମେ ହିଁ ଖେଳ ଜିତିବୁ ସେ ଖେଳରେ ଆମର ଯେତେକ ପିଲାମାନେ ଅଛନ୍ତି ସମସ୍ତେ ଭଲ କରିବାକୁ ପଡ଼ିବ ଯଦି ଭଲ ନ କରିବ ବୋଲି ଜମିନ୍ ଖରାପ କରିଦେଲେ ବଲେ ଆମର ଗେମ୍ ଆମ ହାତଆଡ଼ୁ ପଳାଇବ ସେଇଟା ଆମେ ଭଲସେ ଜାଣିଛୁ ସେଇଟା ପାଇଁ ଆମେ ସମସ୍ତଙ୍କୁ କହିଛୁ ଯେ କି ଭଲସେ ଖେଳିବାକୁ ପଡ଼ିବ ନ ଖେଳିଲେ ହବନି ଲୋକମାନେ ବି ଆମ ଉପରେ ବହୁତ ଧ୍ୟାନ ଦଉଛନ୍ତି ସେଇଟା ପାଇଁ ଆମେ ଭଲସେ ଖେଳିବାକୁ ପଡ଼ିବ ଆଉ ମୋ ସାଙ୍ଗ ବି ବହୁତ ଭଲ ଖେଳୁଛି ସେଇଟା ମୋ ସାଙ୍ଗ ବ୍ୟାଟ୍ସମ୍ୟାନ୍ ହେଇଛି ସେ ଭଲ ଖେଳିପାରୁଛନ୍ତି